ଅନେକ ରାଜ୍ୟରେ ଅନେକ ଭାଷା କୋରାପୁଟରେ କୋରାପୁଟରେ ଆଦିବାସୀ ଭାଷା ଓ ସେ କୋରାପୁଟ ଆଦିବାସୀ ଭାଷା ଓ ନୟାଗଡ଼ର ବି ନୟାଗଡ଼ି ଭାଷା ଗଞ୍ଜମରେ ଗଞ୍ଜମିଆ ଭାଷା ଓ ସିଆଡ଼େ ଆମର ଦୁବାଇ ଦୁବାଇ ଦୁବାଇ ପାକିସ୍ତାନ ହିନ୍ଦୀ ଭାଷା ହିନ୍ଦୀ ଭାଷା ଆମ ଓଡ଼ିଶାରେ ଓଡ଼ିଶାରେ ଓଡ଼ିଆ ଭାଷା ଓଡ଼ିଆ ଭାଷା ସମ୍ବଲପୁରରେ ସମ୍ବଲପୁର ସମ୍ବଲପୁର ଗୀତ ସମ୍ବଲପୁର ଗୀତରେ ମୋତେ ବହୁତ ଭଲ ନାଗେ ସମ୍ବଲପୁର ଗୀତ ଡ଼୍ୟାନ୍ସ ମୋତେ ବହୁତ ଭଲ ନାଗେ ଡ଼୍ୟାନ୍ସ ଭଲ ନାଗେ ସମ୍ବଲପୁରୀ ଗୀତ ଶୁଣିବାର ବି ଭଲ ନାଗେ ଓ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ଖଦୀ ସମ୍ବଲପୁରୀ ମୋତେ ପିନ୍ଧିବାକୁ ଦେଖିବାକୁ ଭଲ ନାଗେ ଓ ମୋତେ କନ୍ଧ ଭାଷା ଓ ମାଲକାନଗିରି ଭାଷା ଓ କନ୍ଧ ଭାଷାକୁ ମୋତେ ବହୁତ ଭଲ ନାଗେ ଓ କନ୍ଧ ଭାଷା ମୋତେ ବହୁତ ଭଲ ଲାଗେ ଓ ବହୁତ ଭଲ ନାଗେ ଆମ ଗଞ୍ଜାମ ଭାଷା ମୋତେ ବହୁତ ଭଲ ନାଗେ ଆଉ ହିନ୍ଦୀ ଭାଷା ବି ଆମ ରାଷ୍ଟ୍ରଭାଷା ହିନ୍ଦୀ ଭାଷା ଆମ ରାଷ୍ଟ୍ରଭାଷା ଆମ ଆମ ଭାଷା ଆମକୁ ଭଲ ଲାଗେ ସେ ତାହାକୁ ଆମେ ସମ୍ବଲପୁର ଭାଷା ଆମକୁ ବହୁତ ଭଲ ନାଗେ ସମ୍ବଲପୁର ଭାଷା ଆଉ ଗୀତ ଆମକୁ ବହୁତ ଭଲ ନାଗେ